ମୋର ପେଟ କାଟୁଛି ମୋତେ ବହୁତ

ଆଉ ମୁଁ କେତେବେଲେ ଆସିବି ଆଉ କେତେ ପାନି ପିଇବି

କେଉଁ ଡିପାର୍ଟମେଣ୍ଟରେ ଆସିଲେ ଭଲ ହେବ କୁହନ୍ତୁ କେତେଟା ବେଲେ ଆସିବି କାଲି ଉଣେଇଶି ବର୍ଷ ଆପଣ କେଉଁଠି ଥିବେ କି କାଲି ସଖାଲ ନଅଟା ଅପରାହ୍ନ ଆଉ ରାତିରେ ରୁଟି ମୁଁ ପଢ଼ୁଛି

ନାଇଁ ହଷ୍ଟେଲରୁ ଘରେ ଆସିଛି ନାଇଁ ଖରାରେ ଆଦୌ ବୁଲାବୁଲି କରୁନି ଭାତ ସେମିତିରେ ଖାଇବି କ'ଣ ରୁଟି ଖାଇବି ନାଇଁ

ନାଇଁ ଖାଉନି ତ ସେରା